ଏବଂ ଗୋଟେ ଯାଗାରୁ ମୁଁ ଆମର ମୋର ବି ଆମର ତେଲ ଫୁଏଲଟା ହେଉଛି ବର୍ତ୍ତମାନ ସମସ୍ୟା ହେଉଛି ତେଲ ତେଲର ପରିମାଣ କମିବାରୁ ଆମର ଯାନବାହାନ ମଧ୍ୟ କ୍ଷତିଗ୍ରସ୍ତ ହେଉଛି ଯାନବାହାନରେ